ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସେବା ସାମାଜିକ ସମର୍ଥନ ଏବଂ ସମ୍ମାନ ଦୃଷ୍ଟିରୁ ଜିଲ୍ଲାରେ ବୃଦ୍ଧ ଜନସଂଖ୍ୟା ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ଵାନ ଏବଂ ସୁଯୋଗ ଗୁଡ଼ିକ ହେଉଛି ଯେମିତିକି ବୟସ ବୃଦ୍ଧି ବୟସ ବୃଦ୍ଧି ମାନେ କଣ ଯେତେବେଳେ ଲୋକମାନଙ୍କୁ ବୟସ ହେଉଛି ସେମାନେ ବୃଦ୍ଧ ହେଇଯାଉଛନ୍ତି ତ ସେମାନଙ୍କ ପାଇଁ କ'ଣ ସୁବିଧା ରହିଛି ତ ଧର ସେମାନଙ୍କର ପୁଅ ବୋହୁ ଥାଇକି ମଧ୍ୟ କି ଝିଅ ଜ୍ୱାଇଁ ଥାଇକି ମଧ୍ୟ ସେମାନଙ୍କୁ ହତାଦର କରୁଛନ୍ତି ସେମାନଙ୍କୁ ମାରପିଟ କରୁଛନ୍ତି ସେମାନଙ୍କୁ ପଚାରଉଚୁରା କରୁନାହାନ୍ତି ସେମାନଙ୍କୁ ଖାଇବାକୁ ଦଉନାହାନ୍ତି ତ ସେମାନଙ୍କ ପାଇଁ ଵୃଦ୍ଧାଶ୍ରମ ଖୋଲା ଯାଇଛି ଵୃଦ୍ଧାଶ୍ରମରେ କ'ଣ ସୁବିଧା ରହିଛି ନା ସେଇଠି ସେମାନଙ୍କୁ ଖାଇବା ପିଇବାର ସୁବିଧା ରହିଛି ସେଇଠି ତୁମମାନଙ୍କର ଯଦି କିଛି ତମର ସ୍ୱାସ୍ଥ୍ୟ ଖରାପ ହେଲା କି ଦେହ ଖରାପ ହେଲା ତ ଚିକିତ୍ସା ପାଇଁ ମଧ୍ୟ ସୁବିଧା ରହିଛି ତାପରେ ଆସିଲା ଟ୍ରାନ୍ସଜେଣ୍ଡର ଟ୍ରାନ୍ସଜେଣ୍ଡରରେ କ'ଣ ହେଉଛି ନା ସେମାନଙ୍କୁ ଆଜିକାଲି ଜବ ପାଇଁ ଫାସିଲିଟି ମିଳିଲାନି ତାଙ୍କୁ ସେମାନଙ୍କ ପାଇଁ ଲାଗୁ ହେଲାଣି ଜବ କରିପାରିବେ ବୋଲି ସେମାନେ ଇଲେକ୍ସନରେ ମଧ୍ୟ ଠିଆ ହୋଇ ପାରୁଛନ୍ତି ସେମାନଙ୍କୁ ପେନସନ୍ ହେଉ